ହଁ ହଁ ହଁ ନମସ୍କାର ମୁଁ ଲାଇବ୍ରେରୀରୁ କହୁଥିଲି ହଁ ହଁ ଆପଣ ବହି ନେଇଥିଲେ ରିଟର୍ନ୍ କରିନାହାନ୍ତି ହଁ ହଁ ଆପଣ ନେଇଥିଲେ ଗୋଟେ ବହି ତାକୁ ଫେରେଇ ନାହାନ୍ତି ଜଲ୍ଦି ଟିକେ ଫେରେଇ ଦେଇଥାଆନ୍ତେ ହେଇଗଲାଣି ଦୁଇ ସପ୍ତାହ ଖଣ୍ଡେ ହେଇଗଲାଣି ନେଇଛନ୍ତି ତପସ୍ୱୀନି କାବ୍ୟ ଗଙ୍ଗାଧର ମେହେରଙ୍କର ଆପଣ କହିଥିଲେ ଆପଣ କହିଥିଲେ ଡେଟ୍ ଦେଇଥିଲେ ଆଉ ଡେଟ୍ରେ ରିଟର୍ନ୍ କରୁନାହାନ୍ତି ତ ଆପଣଙ୍କୁ ଫାଇନ୍ ଲାଗିଯିବ ନାହିଁ ନାହିଁ ଆପଣ ଫେରେଇନାହାନ୍ତି ଆପଣ ଭୁଲିଯାଇଛନ୍ତି ମନେକରିକି ଫେରାଇଦବା କଥା ନା ଭୁଲିଯିବା କଥା ଆମର ଆହୁରି କଷ୍ଟମର୍ ଆସୁଛନ୍ତି ବହି ପାଇଁ ପଚାରୁଛନ୍ତି ହଉ ଠିକ୍ ଅଛି ଆପଣ ବହିଟା ଆଣିକି ଫେରେଇଦେବେ ତା ସହ ଫାଇନ୍ ମଧ୍ୟ ଆପଣ ଶହେ ଟଙ୍କାର ଦେବାକୁ ପଡ଼ିବ ଟିକେ ଲେଟ୍ କଲେନା ସେଥିପାଇଁ ହଁ ଆଜ୍ଞା ହଁ ହଁ ଆପଣ ଫାଇନ୍ ଦେଲାପରେ ନୂଆ ବହି ନେଇକି ଯାଇପାରିବେ କିନ୍ତୁ ଯଦି ଆପଣ ଫାଇନ୍ ଦେବେ ନାହିଁ ତା'ହେଲେ ଆପଣଙ୍କୁ ବହି ଆଉ ଦିଆଯିବ ନାହିଁ ହଉ ଠିକ୍ ଅଛି ଆସିକି ଫେରେଇ ଦିଅନ୍ତୁ ତା'ପରେ ନୂଆ ଆପଣଙ୍କର ଯଦି ଆଉ କିଛି ବହି ଦରକାର ତାହେଲେ ନେଇକି ଯାଆନ୍ତୁ ହଉ ହଉ ରହୁଛି